ଭବିଷ୍ୟତରେ ଓଡ଼ିଶାର କଳା ଏବଂ ଶିଳ୍ପ ରାଜ୍ୟର ସଂସ୍କୃତି ଏବଂ ସମାଜକୁ ବିକଶିତ ଏବଂ ପ୍ରଭାବିତ କରିବା ଜାରିରଖିବ ବୋଲି ଆମେ ଭାବୁଛୁ ଆମେ ଭାବୁଛୁ ଏହାର ଭବିଷ୍ୟତରେ ଓଡ଼ିଶାର କଳା ଏବଂ ଶିଳ୍ପ ରାଜ୍ୟର ସଂସ୍କୃତି ସଂସ୍କୃତି ପକ୍ଷରେ ଏବଂ ସାମାଜିକ ବିକଶିତ କରିଥାଏ ବା ପ୍ରଭାବିତ ଜାରି ରଖିଥାଏ ନୂତନ ଟେକ୍ନୋଲୋଜି ସହିତ ଖାପଖୁଆଇବା ପାଇଁ ବିବର୍ତ୍ତନ ଅଧିକ ନବସୃଜନ ଅଧିକ ଉତ୍ପାଦନ ହେବା ଫଳରେ ଭବିଷ୍ୟତରେ କଳା ଏବଂ ଶିଳ୍ପ ବା ସଂସ୍କୃତି ସମାଜକୁ ବିକଶିତ ଏବଂ ପ୍ରଭାବିତ କରିବା ପାଇଁ କରିଥାଏ ବର୍ତ୍ତମାନର କଳା ଯାହା ବା ଶିଳ୍ପରେ ବା ଯାହା ସଂସ୍କୃତିରେ ଘଟି ଚାଲିଛି ତାହା ଆଗକୁ ପ୍ରଭାବିତ କରିବ ସେଥିପାଇଁ ସମସ୍ତେ ଏହା ବିବର୍ତ୍ତିତ ହୋଇଛନ୍ତି ନୂତନ ଟେକ୍ନୋଲୋଜି ଦ୍ୱାରା ପ୍ରଭାବିତ କରିବ ନୂତନ ଟେକ୍ନୋଲୋଜି ସହିତ ଖାପଖୁଆଇ ବିିବର୍ତ୍ତନ କରିବ ଅଧିକ ନବସୃଜନ ଏବଂ ଅଧିକ ଉତ୍ପାଦନ କରିବ ଅଧିକ ଉତ୍ପାଦନ କରିବା ଫଳରେ ସମସ୍ତେ କିଛି କିଛି ଜାଣିପାରିବେ ଏବଂ ନୂତନ ଭାବରେ ସୃଷ୍ଟି ହୋଇପାରିବ ଏବଂ ଭବିଷ୍ୟତରେ ଓଡ଼ିଶାର କଳା ଏବଂ ଶିଳ୍ପ ରାଜ୍ୟର ସଂସ୍କୃତି ଏବଂ ସମାଜକୁ ବିକଶିତ ବା ପ୍ରଭାବିତ କରିଥାଏ ଟେକ୍ନୋଲୋଜି ସହିତ ଖାପଖୁଆଇବା ବା ବିବର୍ତ୍ତନ ଅଧିକ ନବସୃଜନ ଅଧିକ ଉତ୍ପାଦନ ଅଧିକ ଉତ୍ପାଦନ ହୋଇଥାଏ ଅଧିକ ଉତ୍ପାଦନ ହୋଇଥାଏ ବିକଶିତ ହୋଇଥାଏ ଓଡ଼ିଶାର କଳା ଓ ସଂସ୍କୃତି ଉପରେ ତାହା ଏକ ନୂତନ ଉଦୀୟମାନ ଭାବ ସୃଷ୍ଟି କରିଥାଏ ଅଧିକ ଉତ୍ପାଦନ ହେଉଛିି ଆମ ଓଡ଼ିଶାର କଳା ସଂସ୍କୃତି ଏବଂ ସାଂସ୍କୃତି ବା ନୂତନ ଜିନିଷ